ଆପଣ କେମିତି ସ୍ଥିର କରିବେ ଯେ କ'ଣ ରୋପଣ କରିବେ ଏବଂ କେବେ ରୋପଣ କରିବେ ଚାଉଳ ଡାଲି ଜାତୀୟ ତୈଳବୀଜ ଝୋଟ ନଡ଼ିଆ ଓ କଦଳୀ ଶସ୍ୟ ଏବଂ ଓ ବିଭିନ୍ନ ପନିପରିବା ଫସଲ ଧାନ ରୁ ହିଁ ତ ଚାଉଳ ହୁଏ ଧାନକୁ ଆମେ ଆଶାଢ଼ ମାସରେ ତଳି ପକା ହୁଏ ତାକୁ ରୁଆ ହୁଏ ତା'ପରେ ମଗୁଶିର ମାସରେ ତାକୁ କାଟିକି ଅମଳ କରା ହୁଏ ତା'ପରେ ଘରକୁ ଆଣି ତାକୁ ଧାନକୁ ସିଝା ଭିଜା କରିକି ଚାଉଳ କରା ହୁଏ ଶୀତ ଦିନରେ ହିଁ ତାହା କରା ହୁଏ ଡାଲି ଜାତୀୟ ଫସଲ ଶୀତ ଦିନରେ ଧାନ କଟା ପରେ ବିଲକୁ ହଳ କରିକି ଡାଲି କୁ ବୁଣି ବୁଣା ହୁଏ ଏବଂ ଡାଲି ତ ତିନି ଚାରି ମାସ ଭିତରେ ହୁଏ ତେଣୁ ତାକୁ ଚୈତ୍ର ବୈଶାଖ ସୁଦ୍ଧା ଅମଳ କରା ହୁଏ ଝୋଟ ଆମର ସେଇଟା ବର୍ଷା ଦିନରେ ହିଁ ହୁଏ ଆଷାଢ଼ ଶ୍ରାବଣ ମାସରେ ଆମେ ଝୋଟ ତାକୁ କାର୍ତ୍ତିକ ମାସ ବେଳକୁ ଅମଳ କରା ହୁଏ ହଳଦୀ ମଧ୍ୟ ଆମର ଇଆଡ଼େ ଆଷାଢ଼ ମାସରେ ତାକୁ ହଳ କରିକି ବାଡ଼ିମାନଙ୍କରେ ରୁଆ ହୁଏ ତାକୁ ଶୀତ ଦିନରେ ଖୋଳିକି ଘରକୁ ଅଣା ହୁଏ ଅମଳ କରା ହୁଏ ଏହିସବୁ ଚାଷ କଲା ପରେ ଆମେ ବହୁତ ଉନ୍ନତ କରୁଛେ ଏବଂ ପନିପରିବା ସବୁଦିନ ଆମ ବାଡ଼ିମାନଙ୍କରେ ହେଉଛି କଲରା ବାଇଗଣ କୁନ୍ଦରି ଶାଗ ଇତ୍ୟାଦି ଆମେ କରୁ ସବୁବେଳେ ଆମର୍ ଫସଲ ପନିପରିବା ର ଅଭାବ ହୁଏ ନାହିଁ କେବେ କୁନ୍ଦରି ଗଛଟି ବାଡ଼ିରେ ସବୁବେଳେ ଥାଏ ତା'ପରେ ଭେଣ୍ଡି ରୁଆ ହୁଏ ଲଙ୍କା କିଛି ବାଇଗଣ କିଛି ଏମିତି ସବୁପ୍ରକାର ପନିପରିବା ଆମର୍ ଥାଏ